ହ୍ୟାଲୋ କ'ଣ କାଳିଆ ହୋଟେଲ ତ ହଁ ହଁ ମୁଁ ଶୁଭଶ୍ରୀ ଦିଗାଲ କହୁଥିଲି ଠିକଣା ପିରିକୁଡ଼ି ହଁ ମୁଁ ଖାଦ୍ୟଟା ମଗାଇଥିଲି ତ ସେଠିରେ କିଛି ବଦଳାଇବା ପାଇଁ ଚାହୁଁଥିଲି ମୁଁ ଯେଉଁ ଦୁଇଟା ରୁଟି କହିନି କି ମୋତେ ଗୋଟିଏ ରୁଟି ଦରକାର ହଁ ହଁ ମୋତେ ଗୋଟିଏ ରୁଟି ଦରକାର ଆପଣ ଟିକେ ପହଞ୍ଚାଇ ଦେବେ ଆଜ୍ଞା ରଖୁଛି ତା'ହେଲେ